ହ୍ୟାଲୋ ହ୍ୟାଲୋ ଆପଣ କାମିନୀ ଭୁୟାଁ କି ହଁ ହୋ ହଁ ହଁ କୁହନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା

ବହୁତ ଶସ୍ତାରେ ମିଳୁଛି ଆପଣ ଯଦି ଏଠି ଆସିବେ ନେଲପଲିସ୍ ଅଳତା ସିନ୍ଦୁର ଟିକିଲି ଯାହା ଷ୍ଟେସନାରୀ ଏ ଟୁ ଜେଡ଼୍ ପର୍ଯ୍ୟନ୍ତ ଯାହା କିଣିବେ ପୁରା ଶସ୍ତାରେ କିଣିବେ ଆପଣ ସବୁ ସୁବିଧା ଏଠି ଅଛି ଆପଣ ଯଦି ଆସନ୍ତେ ବଢ଼ିଆ ହୁଅନ୍ତା କିଣିି କିଣାକି ପୁରା ନେଇ ନୁଆକି ଯାଆନ୍ତେ ହଉ ଆଜ୍ଞା ହଉ ଠିକ୍ ଅଛି ଷ୍ଟେସନାରୀ ଯଦି ବେପାର କରିବା ପାଇଁ ଆଣିବେ ପଚାଶ ହଜାର ଆଣିଥାନ୍ତୁ ହାତରେ ବେପାର କରିବା ପାଇଁ ମାନେ ଆସିବେ ତ ହଁ ଡର୍ଜନ ଧରି କମ୍ ପଡ଼ିବ ଆଉ ଆପଣ ଷ୍ଟେସନାରୀ ନେବେ ତ ସବୁ କିଛି ଷ୍ଟେସନାରୀ ନେବେ ନା ଆଉ ଆପଣଙ୍କୁ ପଚାଶ ହଜାର ଟଙ୍କା ନ ଆଣିଲେ କେମିତି ହବ ହାତରେ ଆଜ୍ଞା ଆପଣ କିଛି ଆଉ କିଛି ମାନେ ଏଠି କହିବେନି ଯେ ଆପଣ କହିଦେଲେ ଏଠି କିଛି ନଥା ନାହିଁ ଆପଣଙ୍କର ଏଠି କହିକି ମୋତେ ଡକେଇକି ହଇରାଣ କରୁଛନ୍ତି ସେମିତି କିଛି ଏଠି ହଇରାଣ ହେଇ ହେବେନି ହଉ ହଉ ହଉ ଆପଣ ଆସିବେ ଆଉ